ଗଛ ଲଗାଇବା ପାଇଁ ସାଧାରଣତଃ ଆମେ ଦୋରସ ମାଟି ଏବଂ କମ୍ପୋଷ୍ଟ ମାଟି ବି ଆମେ ବ୍ୟବହାର କରୁ ଗାତଖୋଳି ସେଥିରେ ପତ୍ର ଆର୍ବଜନା ଗୋବର ତାକୁ ସେଇ ଦୋରସ ମାଟି ଆମେ ସେଥିରେ ବ୍ୟବହାର କରିବାପରେ ତାହା ପଚି ସଢ଼ି ଯିବାପରେ ସେଥିରୁ ସାର ବି ମିଳିଥାଏ ତେଣୁ ଗଛଟି ଲଗାଇବା ପରେ ଆମେ ସେଥିରେ ଏନ୍ ପି କେ ସାର ଦେବା ତାଦ୍ଵାରା କି ଗଛରେ କୌଣସି ରୋଗ ହେବନାହିଁ ଏବଂ ଗଛଟି ଠିକରେ ବଢ଼ିପାରିବ